କୃଷକମାନେ ସାଧାରଣତଃ ନିଜର ଗାଈ ଗୋରୁମାନଙ୍କର ଭଲ ଭାବରେ ଚିକିତ୍ସା କରାନ୍ତି ଟାଇମ୍ ଟୁ ଟାଇମ୍ ଯେଉଁ ତାଙ୍କୁ ଟିକାକରଣ ଗଭର୍ଣ୍ଣମେଣ୍ଟ ତରଫରୁ ଯେଉଁଟା ଦିଆଯାଇଥାଏ ସେମନଙ୍କୁ ସେଇଟା କରାଯାଇଥାଏ ତା ସତ୍ତ୍ଵେ ବି ଯଦି ଗୋରୁଗାଈଙ୍କୁ କୌଣସି ପ୍ରକାରର ରୋଗ ହଉଛି ତା' ପାଇଁ ସେମାନେ ତାର ଚିକିତ୍ସା କରେଇବାକୁ ପଡ଼ିବ କାରଣ ମଣିଷ ପାଇଁ କ'ଣ କ୍ଷତି ଯେ ଯଦି ଗୋଟେ ଗାଈର ଖୁରାରେ ଯେମିତି ଫାଟୁଆ ରୋଗ ଟାଇପ୍ର ହୁଏ ଯେଉଁଥିରେ କି ତା ଖୁରାଟା ଫାଟିଯାଏ ଆଉ ସେଇଠି ବହୁତ ସାରା ପୋକ ଟାଇପ୍ର ଜୀବାଣୁ ଗୁଡ଼ାକ ଜମା ହୁଅନ୍ତି ଗାଈ ପାଇଁ ବି ଯେତିକି ଖରାପ୍ ଥାଏ ସେ ଗାଈର ଖୁରାରୁ ସେଇଠି ତା' ଭିତରେ ପଶି ସେ ରକ୍ତ ଗୁଡ଼ାକ ଗାଈ ଯଦି କୌଣସି ଉପାୟରେ ସେ ଯେଉଁ ଆମର ଫସଲରେ କାମ କରିବାକୁ ଯାଉଛି ସେଇଠି ସେଇଟା ପଡ଼େ ଆମ ଖାଦ୍ୟକୁ ବିଷାକ୍ତ କରିପାରେ ସେଇଥିପାଇଁ ଗାଈର ଏଗୁଡ଼ାକ ସବୁ ଚେକ୍ କରିବା ନିହାତି ଜରୁରୀ ଆଉ ଗୋଟେ କୃଷକ କରେ ମଧ୍ୟ ସେଇଟା ଯଦି ନ କରିପାରୁଛି ସେଇଟା ଆମ ପାଇଁ ବହୁତ ଗୋଟେ ଖରାପ ହବ ଆମ ଦେହ ସ୍ୱାସ୍ଥ୍ୟ ଖରାପ ହବ ଆଉ ପ୍ରାଣୀମାନଙ୍କ ଯୋଗୁଁ ଏଇସବୁ କିଛିଟା ରୋଗ ଏବେ ନିକଟ ଅତୀତରେ ଆମେ କୋଭିଡ଼ ନାଇଣ୍ଟିନ୍ ବିଷୟରେ ଜାଣିଲେ ଯେଉଁଥିରେକି ଗୋଟେ ବାଦୁଡ଼ିରି ର ମାଂସରୁ କିପରି ଖରାପ ରୋଗଟା ହେଇକି କୋଭିଡ଼ ନାଈନଟିନ୍ ଏତେ ବଡ଼ ରୂପ ମହାମାରୀ ନେଇଗଲା ଯେ ଲୋକଙ୍କ ଲକ୍ଷ୍ୟାଧିକ ଲୋକ ଏଥିରେ ନିଜର ଜୀବନ ହରେଇଲେ ସବୁ ଦେଶର ଲୋକ ଏଥିରେ ନିଜର ପ୍ରିୟଜନ ମାନଙ୍କୁ ହରେଇଦେଲେ ତ ଏଥିରୁ ଆମେ ନିଜକୁ ସତର୍କ କରାଇବା ଦରକାର ପ୍ଲସ୍ କୃଷକମାନଙ୍କୁ ବି ଏ ସେ ଆୱେର କରେଇବା ଦରକାର କି ଆମେ କେମିତି ନିଜ ଗୋରୁଗାଇଙ୍କର ଭଲ ଭାବେ ରକ୍ଷଣାବେକ୍ଷଣା କରିପାରିବା ଯେଉଁଥିରେକି ସେମାନଙ୍କୁ କୌଣସି ପ୍ରକାରର ରୋଗ ନ ହୁଏ ଆଉ ସବୁବେଳେ ଚିକିତ୍ସାଧିନ ରଖିବା ଡ଼କ୍ଟରଙ୍କର ନିୟମ ମାନିକି ଚଳିଲେ ଆମର କୌଣସି ଅସୁବିଧା ହେବ ନାହିଁ